ସୋସିଆଲ୍ ଆର୍ଟ ଆଣ୍ଡ କ୍ରାଫ୍ଟ ଲୋକ୍ମାନକଙ୍କୁ ୟୁଟ୍ୟୁବ୍ରେ ଦେଖ୍ବାର୍କେ ମିଲ୍ସି ସେଟା ତ ମୁଇଁ ତ ନାଇଁ ଖୁଲି ବ୍ଲଗ୍ ବାକି ୟୁଟ୍ୟୁବ୍ରେ ବହୁତ ବ୍ଲଗ୍ ଖୋଲାହୋଇଛି ସେଠି ଦେଖିକରି ମୁଇଁ ସବୁ କର୍ସିଁ ବହୁ ଜିନିଷ୍ ଶିଖିବାର୍କେ ମିଲ୍ସି ୟୁଟ୍ୟୁବ୍ରେ ସେଟା ଦେଖିକରି ମୁଇଁ ଶିଖ୍ସି ଅର୍ କର୍ସିଁ ଆରୁ ଆରୁ ଆଗ୍କେ କରୁଥିମି ବିଲ ଆରୁ ସବୁ କରିବାକୁ ଭଲ୍ ଲାଗ୍ସି ଆରୁ ହେ ସବୁରେ ଟ୍ୟାଲେଣ୍ଟ୍ ଦରକାର୍ ଯେନ୍ଟା କି ଯେନ୍ଟା କି ଦେଖିକରି ଶିଖ୍ବାରେ ଦେଖିକରି ଶିଖ୍ବାରେ ଅର୍ ଜିନ୍ ଜିନ୍ ସାମାନ୍ ଲାଗ୍ସି ସେ ସେ ସାମାନ୍ ଆନିକରି ଶିଖ୍ବାରେ ଲୋଗ୍ ଲୋଗ୍ମାନଙ୍କର ଶିଖବାର୍ ଲାଗି ସେଟା ୟୁଟ୍ୟୁବ୍ ଖୋଲାହୋଇଛି ବହୁତ ସାରା ବ୍ଲଗ୍ମାନେ ବିଲ ଖୋଲାହୋଇଛି ସୋସିଆଲ୍ ମିଡ଼ିଆରେ ସୋସିଆଲ୍ ମିଡ଼ିଆରେ ବି ଛଡ଼ାହୋଇଛି ଆରୁ ୟୁଟ୍ୟୁବ୍ ୟୁଟ୍ୟୁବ୍ ଫେସ୍ବୁକ୍ ଏଇମାନଙ୍କର ସବୁ ନଆଏସି ଆରୁ ଏ ଚ୍ୟାନେଲ୍ରେ ସବୁ ମିଲିଯାଏସି ଦେଖ୍ବାର୍କେ ଆରୁ ହେସି ହେତି ଦେଖିକରି ଲୋଗ୍ ଶିଖୁଛନ୍